ହ୍ୟାଲୋ କହ ହ୍ୟାଲୋ ମୁଁ ସ୍କୁଲରୁ କହୁଥିଲି ଭାଇ ଆପଣ ପ୍ଲମ୍ବର କହୁଛନ୍ତି କି ଭାଇ ହଁ ସ୍କୁଲର ଲାଟ୍ରିନ୍ ତା'ପରେ ବାଥରୁମ୍ ର ପାଇପ୍ ଫାଟି ଯାଇଛି ତ ପାଣି ସବୁ ଜମାଟ ବାନ୍ଧି ଯାଇଛି ତ ହ୍ୟାଲୋ ଭାଇ କ'ଣ ପାଇପ୍ ଫାଟି ଯାଇଛି ନା ଉପର ପଟକୁ ସେ ଟାଙ୍କି ଟାଙ୍କିଟା ଜମାଟ ବାନ୍ଧିଛି ହଁ ପାଇପ୍ ତ ଫାଟି ଯାଇଛି ମାତ୍ର ଉପରେ ଟାଙ୍କି ଅଛି କି ନାହିଁ ସେ ଟାଙ୍କି ଟି ଭାଇ ପାଣି ଯାଉନି କି ଆସୁନି କି ଯାଉନି ପୁରା ଜମାଟ ବାନ୍ଧି ଯାଇଛି ଉପରେ ଭାଇ ବହୁତ ଦୁର୍ଗନ୍ଧ ହେଉଛି ଭାଇ ରହି ହେଉନି

ହଁ କେତେବେଳେ ଆସିବେ

ମତଲବ୍ ହୁଁ ହ୍ୟାଲୋ ରେଟ୍ ଭାଇ ରେଟ୍ ଓହୋ ବାଥରୁମ୍ ଦୁଇଟା ଆଉ ଲାଟ୍ରିନ୍ ଦୁଇଟା

ନାହିଁ ଫାଟି ଯାଇଛି ଟୋଟାଲ୍ ସବୁ ଫାଟି ଯାଇଛି ଭାଇ

ତିରିଶ ମିଟର

ଓହୋ ଏତେ ନଲେଜ ନାହିଁ ଭାଇ ଆପଣ ଆସି ପାଇପ୍ ବିଷୟରେ ଏତେ ନଲେଜ ନାହିଁ ମୋର ଆପଣ ମାନେ ଜାଣିଥିବେ ଟିକେ ଆସିକି ଦେଖନ୍ତୁ

ଓହୋ ଦେଖୁଛି ହଁ ଦେଖୁଛି ଫାଇପ୍ ଏମ୍ ଏମ୍ ଭାଇ ଫାଇପ୍ ଏମ୍ ଏମ୍ ଫାଇପ୍ ଏମ୍ ଏମ୍

ହଁ ପାଇପ୍ ଦରକାର ତା ପରେ ନଳ ଟିକେ କେମିତି କ'ଣ ହେଇଯାଇଛି ଟିକେ ଚେକ୍ କରିଦେବ

ନାଇ କ'ଣ କହୁଥିଲି ଯେ କେବେ ଆସିବେ କଇଲେ ମୁଁ ପିଲା ମାନଙ୍କୁ ଛୁଟି କରାଇକିନା ଆଜି କି କାଲି ବନ୍ଦ କରିଦେବି ସ୍କୁଲ ଆପଣ ମାନେ ଆସିବେ ହଁ ସ୍କୁଲ ହେଉଛି ନା ଚାଲୁଛି ଆପଣଙ୍କ ସୁବିଧା ଅନୁସାରରେ କୁହନ୍ତୁ କେବେ ଆସିପାରିବେ ହଁ ତାହେଲେ କାଲି ସ୍କୁଲକେ ବନ୍ଦ କରି ଦବା ହାଁ ହଁ ଭାଇ ଆସନ୍ତୁ ହଁ ରକୁଛି